ଇଞ୍ଜିନ ପଛରେ ଷୋହଳ ଟା ବଗି ଥାଏ ଏହା ଟ୍ରାକ ଉପରେ ଚାଲେ ଡିଜେଲ ବିଦ୍ୟୁତ ଏବଂ କୋଇଲାରେ ମଧ୍ୟ ଚାଲେ ମାଲବୋଝେଇ ଗାଡ଼ି ତେଲ ପେଟ୍ରୋଲ ଏବଂ ଡିଜେଲ ଏକ ସ୍ଥାନରୁ ଅନ୍ୟ ସ୍ଥାନ ପାଇଁ ଚାଲେ ଟ୍ରେନ୍ ରେ ଟଏଲେଟ ଖାଦ୍ୟପଦାର୍ଥ ପାଇଁ ସୁବିଧା ରହିଅଛି ଦୂରଦୂରରୁ ଲୋକମାନେ ଯାତ୍ରା କରିବା ପାଇଁ ସୁବିଧା ରଖିଅଛି ବିକଳାଙ୍ଗ ମାନଙ୍କପାଇଁ ମଧ୍ୟ ସୁବିଧା ଅଛି ଟ୍ରେନ୍ ରେ ଯେଉଁମାନେ କାମ କରୁଛନ୍ତି ହଜାରହଜାର ଲୋକ ଟ୍ରେନ୍ ଭିତରେ କାମକରନ୍ତି ଇଞ୍ଜିନ ଚଲାଇବାପାଇଁ ଇଞ୍ଜିନିୟର ମାନେ ଥାନ୍ତି ତିନିଜଣ ଅନେକପ୍ରକାର ଟ୍ରେନ୍ ରେ ମଧ୍ୟ ସୁବିଧା ଅଛି ସୁରକ୍ଷିତରେ ଲୋକମାନେ ଯାଆନ୍ତି ସୁରକ୍ଷିତରେ ଲୋକମାନେ ଆସନ୍ତି ପୋଲିସ ମାନେ ମଧ୍ୟ ଥାଆନ୍ତି ଟି ଟି ଟିଟିମାନେ ବି ଟ୍ରେନ୍ ଭିତରେ ରହିଥାନ୍ତି ଟିକଟ ଚେକ୍ କରିବାପାଇଁ